ହଁ ମୁଁ ମୋ ପରିବାର ଲୋକଙ୍କୁ ଏବଂ ମୋ ସାଙ୍ଗମାନଙ୍କୁ ଅନେକ ଉପହାର ଦେଇଛି ଏବଂ ନିଜ ହାତରେ ନିଜ ହାତ ତିଆରି ଉପହାର ମଧ୍ୟ ମୋ ମା'ଙ୍କୁ ଦେଇଅଛି ସେ ବହୁତ ସେଇ ଉପହାରକୁ ବହୁତ ପସନ୍ଦ କରିଛନ୍ତି ଏବଂ ମୁଁ ମଧ୍ୟ ହାତ ତିଆରି କଳାକୁ ବହୁତ ପସନ୍ଦ କରେ କାରଣ ଏହା ଆମ ଭିତରେ ଥିବା କଳାକୁ ଜାଗ୍ରତ କରିଥାଏ ଏହା ଆମର ସ୍କିଲ୍ ଡେଭଲପ୍ମେଣ୍ଟ କରିଥାଏ ଏବଂ ଅନ୍ୟମାନଙ୍କୁ ଦେଖିବାରେ ମଧ୍ୟ ଏହା ବହୁତ ସୁନ୍ଦର ଲାଗିଥାଏ ଏବଂ ବହୁତ ଆକର୍ଷଣୀୟ ମଧ୍ୟ ହୋଇଥାଏ